ଗୋଟେ ଲୋକ ଯଦି ଶୋଇ ଶୋଇ କି ନଅଟା ବେଳକୁ ଉଠିବ ତ ଗୋଟେ ଲୋକ ତା ଦେହ କେତେ କ୍ଷତି ହେବ କିନ୍ତୁ ଗୋଟେ ଲୋକ ସକାଳୁ ଯଦି